ଓଡ଼ିଶାର ପ୍ରମୁଖ୍ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଗୁଡ଼ିକ ସବୁଠାନେ ଭଲ୍ ପଢ଼ା ହେସି ଯାହା ଉଚ୍ଚ ଶିକ୍ଷା ପ୍ରଦାନ୍ କର୍ସି ଆଉ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ସଙ୍ଗିତ୍ କଳାନୃତ୍ୟର ବି ବହୁତ୍ ସମ୍ମାନ୍ କରାଯାଇଁସି ସେଠାମାନେ ବି ସେନ ଶିଖା ଯାଇସି ଆଉ ବେସରକାରୀ ହଉ କି ସରକାରୀ ସ୍କୁଲ୍ ହେଉ ସବୁଠାନେ କଲା ନୃତ୍ୟ ସଙ୍ଗୀତ୍ ଆଉ ଛୋଟ୍ ଛୋଟ୍ ଯେନ୍ ଛୁଆମାନଙ୍କର୍ କଳା ଥିସି ସବ୍ କୋ ପ୍ରୋତ୍ସାହିତ୍ କରାଯାଇସି ଆଉ ଫକୀରମୋହନ୍ ବିଶ୍ୱବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ବିଜେଡ଼ି ବିଜେବି କଲେଜ୍ ସବୁଠାରେ ଭଲ୍ ପଢ଼ା ହେସି ଆଉ ଠିକ୍ ଗ୍ରେଡ଼୍ର ମାର୍କ୍ ରଖିଥିଲେ ଯେ ଫକିରମୋହନ୍ ବିଶ୍ୱବିଦ୍ୟାଳୟରେ ଏନ୍ଣ୍ଟ୍ରି କରାଯାଇସି ଆଉ ସାର୍ବଜନୀନ୍ ବେସରକାରୀ ବୈଷୟିକ ଉଦାରବାଦୀ କଳା ନୃତ୍ୟ ସଙ୍ଗୀତ୍ ସୂକ୍ଷ୍ମକଳା ସବୁଟାକି ପ୍ରୋତ୍ସାହନ୍ କରାଯାଇସି